ମୁଁ ଏକ ପୁସ୍ତକ ପଢ଼ିଥିଲି ଆଲେକ୍ସଜାଣ୍ଡାର ଦ ଗ୍ରେଟ୍ ଏହି ପୁସ୍ତକଟି ମୋର ପ୍ରକୃତି ପ୍ରକୃତରେ ଆଲେକ୍ସଜାଣ୍ଡାର ମୁଁ କେବେ ପସନ୍ଦ କରୁନଥିଲି ନୃସଂସ ରାଜା ବୋଲି ଭାବୁଥିଲି ସେ ପ୍ରକାର ପୁସ୍ତକ ମୁଁ କେବେ ପଢ଼ୁନଥିଲି ଏବଂ ତାଙ୍କର ଇତିହାସ ବିଷୟରେ ମଧ୍ୟ ମୋତେ ଏତେ ଇଚ୍ଛା ଲାଗୁ ନ ଥିଲା କିନ୍ତୁ ଯେବେ ଥରେ ମୁଁ ପଢ଼ିଲି ତାଙ୍କ ବିଷୟରେ ଏବଂ ପୁରଙ୍କ କଥାବାର୍ତ୍ତା ମୋତେ ହୃଦୟସ୍ପର୍ଶ କରିଥିଲା ସେ ମଧ୍ୟ ଜଣେ ଦୁର୍ଦ୍ଧଷା ରାଜା ମଧ୍ୟ ଜଣେ ଜଣେ ଏତେ ସୁନ୍ଦର ହୃଦୟର ବ୍ୟକ୍ତି ହେଇପାରନ୍ତି ତାହା କେବେ ମୁଁ ଭାବିନଥିଲି ଏବଂ ଏହାଦ୍ୱାରା ମୋର ମନ ମଧ୍ୟ ପରିବର୍ତ୍ତନ ହୋଇଯାଇଥିଲା ଏବଂ ଏହି ବହିକୁ ମୁଁ ବହୁତ ଗୁରୁତ୍ୱ ସହିତ ନେଇଥିଲି ଏବଂ ହୃଦୟକୁ ମଧ୍ୟ ମୋର ବହୁତ ପ୍ରଭାବିତ କରିଥିଲା ଯେତେବେଳେ ସେ ଆରେଗାଣ୍ଟ ତାକୁ ପଚାରୁଛନ୍ତି ପୁରୀ ଯେତେବେଳେ ପଚାରୁଛନ୍ତି ଯେ ତୁମେ ମୋ କିଭଳି ସମ୍ମାନ ଆଶା କରୁଛି ସେତେବେଳେ ସେ ଉତ୍ତର ଦେଇଥାନ୍ତି ଯେ ଜଣେ ରାଜା ଆଉ ଜଣେ ରାଜାଙ୍କଠାରୁ ଯେଭଳି ସମ୍ମାନ ପାଇବାର ଯୋଗ୍ୟ ମୁଁ ସେଇଭଳି ସମ୍ମାନ ପାଇବା ପାଇଁ ଇଚ୍ଛା କରୁଛି ଏବଂ ଆଲେକ୍ସଜାଣ୍ଡାର ମଧ୍ୟ ତାହା ଗ୍ରହଣ କରି ତାଙ୍କୁ ସେଇ ସମ୍ମାନର ସମ୍ମାନିତ କରୁଛନ୍ତି ରାଜା ହିସାବରେ ସମ୍ମାନ କରୁଛନ୍ତି ତାଙ୍କୁ ରାଜ୍ୟ ଛାଡ଼ି ଦଉଛନ୍ତି ଏଭଳି ନୃସଂଶ ରାଜା ଯାହାକୁ ଭାବୁଥିଲି ସେ ଜଣେ ଯେ ଏତେ ସୁନ୍ଦର ହୃଦୟର ହେଇପାରନ୍ତି ରାଜାଙ୍କୁ ଉପଯୁକ୍ତ ସମ୍ମାନ ଦେଇପାରନ୍ତି ପ୍ରକୃତରେ ରାଜତ୍ଵ କ'ଣ ସେ ଜାଣିପାରନ୍ତି ଏହା ମୁଁ ଆଗରୁ ଜାଣିପାରିନଥିଲି ତେଣୁ ଏହି ବହି ପଢ଼ିବା ପରେ ମୋର ମନ ବହୁତ ପରିବର୍ତ୍ତନ ହେଇଯାଇଥିଲା ଏବଂ ମୋତେ ତାଙ୍କୁ ମଧ୍ୟ ବଡ଼ ବୋଲି ଭାବିବାକୁ ବାଧ୍ୟ କରିଥିଲା ଏଭଳି ବହି ଆହୁରି ଅନେକ ପ୍ରକାର କଲେକ୍ସନ୍ କରିଥିଲି ତା ପରବର୍ତ୍ତୀ ପର୍ଯ୍ୟୟରେ ପଢ଼ିବା ପାଇଁ ବିଭିନ୍ନ ରାଜାଙ୍କର ଚରିତ୍ର ବିଷୟରେ ପଢ଼ିଛି ଅଶୋକଙ୍କ ଚରିତ୍ର ବିଷୟରେ ପଢ଼ିଛି ସେ ମଧ୍ୟ ସେଇଭଳି ଏଭଳି ଅନେକ ଗପ ମଧ୍ୟ ପଢ଼ି ମୁଁ ନିଜେ ପରବର୍ତ୍ତୀ ପର୍ଯ୍ୟାୟରେ ଅନେକ ପ୍ରକାର ତାଙ୍କର ଗପ ପଢ଼ିବା ପାଇଁ ମୋତେ ବାଧ୍ୟ କରିଥିଲା ଏବଂ ମୋ ଚିନ୍ତାଧାରା ମଧ୍ୟ ପରିବର୍ତ୍ତନ କରିଥିଲି